ମୁଁ ଯେଉଁ ଟି ସାର୍ଟଟି କିଣିଥିଲି ତାହାର ଭଲ ଗୁଣ ହେଲା ଦେଖିବାକୁ ଭଲ ଲାଗୁଛି ଓ ରଙ୍ଗଟି ମୋର ପସନ୍ଦ ହେଉଛି ଟି ସାର୍ଟରେ ଲାଗିଥିବା ଲୋଗୋଟି ମୋର ଟି ସାର୍ଟର ସୌନ୍ଦର୍ଯ୍ୟକୁ ବଢ଼ାଉଛି